ହ୍ୟାଲୋ ଟ୍ରାଭେଲ୍ ଏଜେନ୍ସିକୁ ଲାଗିଲା କି ହଁ ମୋର ମୁଁ ସୋନପୁରରେ ଏବେ ଅଛି ତେଣୁ ମୁଁ ବଲାଙ୍ଗିର ଯିବାକୁ ଚାହୁଁଛି କେତେ କାଣ ନେବେ ଟ୍ରାଭେଲ୍ସରେ ଯିବା ଆଉ ହେତି ହେବନି ମୁଁ ଦେବି ଏବେ ପନ୍ଦରଶହ ଦେବି ତେଣୁ ସୋନପୁରରୁ ବଲାଙ୍ଗୀରକୁ ନେଇଦେବି ହଉ ସତରଶହ ପନ୍ଦରଶହ ନେବେ ତ ଦେଇଯିବି ନହେଲେ ଅନ୍ୟ ଗାଡ଼ି ମୁଁ ଦେଖିବି ଧନ୍ୟବାଦ ଆସନ୍ତୁ ଜଳଦି